ଆଜ୍ଞା ଯେହେତୁ ଆମେ କୃଷିଭିତ୍ତିକ ଗ୍ରାମୀଣ ଏରିଆରୁ ଆମେ ଆସୁଛୁ ତେଣୁ କରି ଏଠାରେ ଆମର ନଳକୂପର ଆବଶ୍ୟକତା ବହୁତ ଅଧିକ ନଳକୂପ ଆମର ଏ ସଂଖ୍ୟାଧିକ ଲୋକ ନଳକୂପ ହିଁ ବ୍ୟବହାର କରିଥାନ୍ତି ଆଉ ଖରାଦିନେ ହଁ ଗୋଟେ ଗୋଟେ ନଳକୂପ ରେ ପାଣି ଶୁଖିଯାଏ ପ୍ରାୟତଃ କିନ୍ତୁ ଅଧିକାଂଶ ନଳକୂପ ତ କାର୍ଯ୍ୟକ୍ଷମ ରୁହେ ଖରାଦିନେ ତ ଗ୍ରାମୀଣମାନାନଙ୍କର ଆବଶ୍ୟକତା ନଳକୂପ ହିଁ ମେଣ୍ଟାଇ ଥାଏ ଆଉ ନଳକୂପ ଦ୍ୱାରା ଆମେ ବହୁତ ଉପକୃତ ହଉ ନଳକୂପର ପାଣି ବି ବହୁତ ସ୍ୱଚ୍ଛ ଆଉ ନଳକୂପ ଦ୍ୱାରା ଆମକୁ ବହୁତ ଗ୍ରାମୀଣ ଏରିଆ ବିଶେଷ କରି ଗ୍ରାମୀଣ ଏରିଆରେ ଆମକୁ ବହୁତ ଉପକାର ମିଳିଥାଏ ଲମ୍ବା ଧାଡ଼ିରେ ଆଗରୁ ତ ହଁ ଆମେ ଏମିତି ଲମ୍ବା ଧାଡ଼ିରେ ଠିଆ ହଉଥିଲୁ ନଳକୂପ କାହିଁକି ନା ଗାଁ ଗହଳିରେ ଗୋଟେ ଅଧେ ନଳକୂପ ଥିଲା ତ ଏବେ ତ ପ୍ରାୟ ଘରେ ଘରେ ନଳକୂପ ହେଇଗଲାଣି ଆଉ ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ୁନି କିନ୍ତୁ ପ୍ରାୟତଃ ମୁଁ ଜାଣିଚି ମୋ ଜାଣିବାରେ ପାହାଡ଼ିଆ ଏରିଆ ସବୁ ଆମର ଯୋଉ ଅଛି ସେପଟେ ପ୍ରାୟତଃ ଏମିତି ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେମାନେ କିନ୍ତୁ ଆମର ଏପଟେ ତ ସେମିତି ଅସୁବିଧା ପ୍ରାୟ ନାହିଁ ଆଗରୁ ହଉଥିଲା କିନ୍ତୁ ଏବେ ପ୍ରାୟ ସମସ୍ତଙ୍କ ଘରେ ଘରେ ନଳକୂପ ଯେହେତୁ ଅଛି ତ ଏବେ ବର୍ତ୍ତମାନ ସେଭଳି ଅସୁବିଧାର ସମ୍ମୁଖୀନ ଆମେ ହଉନୁ ଆଉ ବର୍ତ୍ତମାନ ତ ସମସ୍ତେ ମୋଟର ଲଗେଇଲେଣି ନଳକୂପ ସହିତ ଜଏଣ୍ଟ କରିଦଉଚନ୍ତି ଆଉ କିନ୍ତୁ ତଥାପି ନଳକୂପ ସଂଖ୍ୟା ଅଧିକ ନଳକୂପ ଆମର ଏଠାରେ ଦେଖିବାକୁ ମିଳେ